ଆମେ ଆଇରନ୍ ଚଲେଇବା ଦ୍ୱାରା ଆଇରନ୍ ତାତିକି ନା ଅଜାଣତରେ ଆମ ହାତରେ ବାଜିଲେ ଆମ ହାତ ପୋଡ଼ିଯାଇଥାଏ ଆଉ ଆଇରନ୍ ଆଇରନ୍ରେ ଲୁଗାପଟା ବି ଭୁଲରେ ଯଦି ଅଧିକା ତାତି ଯାଏ ଲୁଗାପଟା ବି ପୋଡ଼ିଯାଇଥାଏ ତେଣୁ ଆଇରନ୍ ଆମ ପାଇଁ ବହୁତ ବିପଦ ଅଟେ